ନିଜ ଗ୍ରାମରେ ତ ଅନେକ ପ୍ରକାର ଜାତିର ଲୋକ ରୁହନ୍ତି ମୁଖ୍ୟତଃ ଯେଉଁ ବିଭିନ୍ନପ୍ରକାର ଜାତିର ଲୋକମାନେ ଯଦି ମିଳା ମିଳାମିଶା ହେଇକି ଖେଳ ଖେଳନ୍ତି ସେମାନଙ୍କ ମଧ୍ୟରେ ଯେଉଁ ସଦ୍ଭାବ ରହୁଛି ସମସ୍ତଙ୍କର ଏକତା ରହିବ କେବେ ମଧ୍ୟ ସାମ୍ପ୍ରଦାୟକ ବିବାଦ ହେବ ନାହିଁ ଆଉ ଗୋଟେ ବିଷୟ ମୁଁ କହିବାପାଇଁ ଚାହୁଁଛି ଆପଣମାନେ ଯଦି ଖେଳ ଖେଳିବା ପାଇଁ ଚାହାନ୍ତି ତାହେଲେ ଯଦି ଖେଳ ଖେଳନ୍ତି ସମସ୍ତଙ୍କ ସହିତ ମିଳାମିଶା ହେଇକି ଆମର ଯେଉଁ ମାଇଣ୍ଡ ରହୁଛି ସେଇଟା ମଧ୍ୟ ପୂରା ଫ୍ରେସ୍ ରହିବ ତା'ପରେ ଆମ ହେଲ୍ଥ୍ ମଧ୍ୟ ଭଲ ରହିବ ଯେ ବର୍ତ୍ତମାନର ବିଶେଷ ଅସୁବିଧା ରହୁଛି ଆମ ଗାଁ ଗହଳିର ଲୋକମାନଙ୍କର ହେଉ କି ଟାଉନ୍ ଲୋକମାନଙ୍କର ବି ପି ସୁଗାର ରହୁଛି ସେଇଟା ମଧ୍ୟ ଆପେ ଆପେ କମିଯିବ ଏ ଖେଳ ଖେଳିବା ଦ୍ୱାରା